ଆମ ଭାରତୀୟ ଧର୍ମରେ ଅନେକ ଧାର୍ମିକ ସମ୍ବନ୍ଧୀୟ ଧାର୍ମିକ ସମ୍ବନ୍ଧୀୟ ସେମିତି କୌଣସି ଗୀତ ନାହିଁ ଯାହା ଯାହା ଆମର ଦେବତା ଦେବତୀମାନଙ୍କୁ ଆଧାରିତ କରିକି ଗୀତ ରହିଛି ଜଗନ୍ନାଥଙ୍କ ଭଜନ କୃଷ୍ଣଙ୍କ ଭଜନ ରାମଙ୍କ ଭଜନ ଇତ୍ୟାଦି ସେଥିମଧ୍ୟରୁ ମୋତେ ଜଗନ୍ନାଥଙ୍କ ଭଜନ ଅଧିକ ଭଲ ଲାଗେ ତାହା ହେଉଛି ତାହା ହେଉଛି ଆହେ ଦୟାମୟ ବିଶ୍ଵ ବିହାରୀ ଘେନ ଦୟା ବହି ମୋର ଗୁହାରି ଜନ ସ୍ଥଳ ବନ ଗିରି ଆକାଶ ତୁମ ଲୀଳା ସବୁଠାରେ ପ୍ରକାଶ ଏହିପରି ଅନେକ ଅନେକ ପ୍ରକାର ଧାର୍ମିକ ସମ୍ବନ୍ଧୀୟ ଗୀତ ରହିଛି ଯାହା ଆମ